ଫ୍ୟାନ୍ ଗୋଟେ ଆଣିଥିଲି ଗରମ ଦିନ ଆସିଲା ସେଇଥିପାଇଁ ଦୋକାନରୁ କିଣି ଆଣିଥିଲି ଆଉ ତିନିହଜାର ଟଙ୍କାରେ ଆଉ ଫ୍ୟାନ୍ଟା କିଛି ଦିନ ପରେ ଖରାପ ହେଇଗଲା ଫ୍ୟାନ୍ଟା ଜମା ବୁଲୁନି ଯେତେ ସ୍ପିଡ଼ ଦେଲେ ବି ଧୀରେ ଧୀରେ ବୁଲୁଛି ତିନି ହଜାର ଟଙ୍କା ଦେଇକରି ଆଣିଥିଲି ବେକାର ହେଇଗଲା ମନଟା ବହୁତ ଦୁଃଖ ହେଇଗଲା ଗୋଟେ ବର୍ଷ ୱାରେଣ୍ଟି ଦେଇଥିଲେ ତାକୁ ନେଇଯିବି ଦୋକାନୀକୁ ଫେରାଇ ଦେଇ ଆଉ ଗୋଟେ ନୂଆ କିଣିଆଣି